ନକ୍ଷତ୍ର

ବ୍ରହ୍ମାଣ୍ଡ ଅଧ୍ୟୟନ କରି ଆମେ ବହୁ ଜିନିଷ ବିଷୟରେ ଜାଣି ପାରିବା ପୃଥିବୀ ବିଷୟରେ ଅନେକ ଜ୍ଞାନ ଆହରଣ ମଧ୍ୟ କରିପାରିବା ନକ୍ଷତ୍ର ମାନଙ୍କ ଅବସ୍ଥିତି ଓ ବ୍ରହ୍ମାଣ୍ଡର ସ୍ୱରୂପ ତଥା ରହସ୍ୟ ଓ କାରଣ ଜିନିଷ ବିଷୟରେ ଜାଣିପାରିବା ନକ୍ଷତ୍ରର ଧାରଣା ମଧ୍ୟ କରିପାରିବା ଏହିପରି ଅନେକ ଜିନିଷ ଆମେ ନକ୍ଷତ୍ର ଓ ବ୍ରହ୍ମାଣ୍ଡ ଅଧ୍ୟୟନ କରି ଜାଣିପାରିବା